ସତର ଜାନୁୟାରୀ ଦୁଇ ହଜାର ବାର ତେଇଶି ମେ ଦୁଇ ହଜାର ତେର ବାର ଜୁନ୍ ଦୁଇ ହଜାର ପନ୍ଦର କୋଡ଼ିଏ ଜୁଲାଇ ଦୁଇ ହଜାର ଅଠର ସତେଇଶି ଅଗଷ୍ଟ ଦୁଇ ହଜାର ବାଇଶି